ମୋର ମତ ହିସାବରେ ମହିଳାମାନେ ଆଜିର ସମାଜରେ ସେମାନଙ୍କର କୌଣସି ଏକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି କୌଣସି ବିପଦରେ ପଡ଼ୁଛନ୍ତି ଏ ସେମିତି କାଇଁ ମୋତେ ଦୃଷ୍ଟିଗୋଚର ହେଉନି ତାହା ସହିତ ବର୍ଷ ବର୍ଷ ଧରି ଯେମିତି ମହିଳାମାନେ ଯେଉଁ ରକମ ଆଗରୁ ମହିଳାମାନେ ଘର ଭିତରେ ଚଳୁଥିଲେ ଆଜିର ମହିଳାଙ୍କ ଭିତରେ ବହୁତ ଫରକ ଆସି ଯାଇଛି ଯେଉଁଟା ସେତେ ବିଗତ ଦିନରେ ମହିଳାମାନେ ଘର କୋଣରେ ପସିକି ରହୁଥିଲେ ଘରେ ରୋଷେଇବାସ ଦ ଛଡ଼ା ଆଉ କୌଣସି କାମରେ ସେମାନେ ମୁଣ୍ଡ ପୁରଉନଥିଲେ କିନ୍ତୁ ଏବେ ମହିଳାମାନେ ଘରେ ରୋଷେଇ କରିବା ତ ଦୂରର କଥା କିନ୍ତୁ ସେମାନେ ପ୍ରାୟତଃ ଅଧିକାଂଶ ଲୋକ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି ଚାକିରି ପାଠପଢ଼ା ସବୁ ଜିନିଷକୁ ସେମାନେ ନଜର ରଖୁଛନ୍ତି ତା ସହିତ ଏଣୁ ମଧ୍ୟ ଭାରତରେ ଯେଉଁ ମହିଳାମାନେ ପାଠ ପଢ଼ୁଛନ୍ତି ସେମାନଙ୍କର କୌଣସି ଜାଗାରେ କୌଣସି ଅସୁବିଧା ହେବାର ନାହିଁ କାହିଁନା ମହିଳାମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ଯାହାକି ଆତି ଆରାମରେ ସେମାନେ ମାନେ ତାଙ୍କର ଶିକ୍ଷା କ୍ଷେତ୍ରକୁ ବହୁତ ଆଗକୁ ମଧ୍ୟ ନେଇ ପାରୁଛନ୍ତି